ଆପଣ ମା ମନିଷା କ୍ୟାବ୍ରୁ କହୁଛନ୍ତି କି ମୁଁ ଯେଉଁ କାର୍ଟି କ୍ୟାବ୍ କରିଥିଲି ସେ କାର୍ କ୍ୟାବ୍ କାର୍ଟି ମୋ ପାଖରେ ପହଞ୍ଚି ପାରି ନାହିଁ ମୁଁ ଯେଉଁ ଜାଗାକୁ ଯିବା ପାଇଁ ଚାହୁଁ ଥିଲି ବର୍ତ୍ତମାନ ତିନି ଘଣ୍ଟା ହେଲା ଛିଡ଼ା ହେଇଛି କ୍ୟାବ୍ ଆସୁ ନାହିଁ ସେଇ କାର୍ଟିକୁ କ୍ୟାନ୍ସଲ୍ କରି ଦିଆନ୍ତୁ